ବାସନ ଧୋଇବା ପ୍ରଣାଳୀ କହିଲେ ବା କଥାକହିଲେ ଆମର ପ୍ରାୟତଃ ଉଁ ତରକାରୀ ବାସନଗୁଡ଼ା ମାନେ ତୈଳଯୁକ୍ତ ବାସନ ଯେଉଁ ସେଇଗୁଡ଼ା ଟିକେ ଅସୁବିଧା ହୁଏ କିନ୍ତୁ ତଥାବି ତାକୁ ଆମେ ପାଉଁଶ ଟିକେ ସର୍ପ କି ଲେମ୍ବୁ ଦେଇ ଏଇସବୁରେ ଟିକେ ଘଷିକି ଭଲସେ ସଫା କଲେ ସଫା ହୋଇଯାଇ ଥାଏ ନହେଲ ମୁଁ ପ୍ରାୟତଃ ଭୀମବାର ସାବୁନ କି ଲିକୁଇଡ଼ରେ ଜାଲିଦ୍ବାରା ଭଲକି ଘଷିକି ମାଜିଦେଲେ ସେ ସଫା ହୋଇଯାଇଥାଏ ଆଉ ଅଧିକାଂଶ ତୈଳଯୁକ୍ତ ବାସନ କି ଆମର ଯେମିତ ଠାକୁର ବାସନ ଏଇସବୁ ସଫା କରିବାକୁ ମୁଁ ଟିକିଏ ତେନ୍ତୁଳି ବା ଲେମ୍ବୁ ବ୍ୟବହାରକରେ ଏଇସବୁ ବ୍ୟବହାର କଲେ ସଫା ଭଲ ହୋଇଥାଏ ଆଉ ପାଉଁଶ ଲେମ୍ବୁ ସର୍ପ ତେନ୍ତୁଳି ଏଇସବୁକୁ ଦେଇକିମାଜିଲେ ବାସନପୂରା ଚିକଚିକ ଅତିଶୟ ସଫା ହୁଏ ଭଲ ପରିସ୍କାର ହେଇଯାଏ ସିଲଭର ବାସନକୁ ମୁଁ ପ୍ରାୟତଃ ଲିକୁଇଡ଼ ଦେଇ ସଫା କରେ ଷ୍ଟିଲ ବାସନକୁ ଟିକିଏ ଲିକୁଇଡ଼ରେ ବି ଭଲ ଛାଡ଼ିଯାଏ ଆଉ ଠାକୁର ବାସନ ସବୁ ତେନ୍ତୁଳି ଲେମ୍ବୁ ପାଉଁଶ ସର୍ପ ଦେଇ ମାଜିଲେ ବହୁତ ବଢ଼ିଆ ଚିକଚିକ କରିଥାଏ ଆଉ ପୋଡ଼ା ଜଳା ବାସନ ସବୁ ସେଥିରେ ଟିକେ ଲେମ୍ବୁ ତେନ୍ତୁଳି ଘଷି ଦେଇ ରଖିଦିଏ କିଛି ସମୟ ପାଇଁ ତାପରେ ପାଉଁଶ ଦେଇ ମାଜିକିରି ସଫା କରିଦିଏ ଜାଲିରେ ସିଏ ପୁରା ପରିସ୍କାର ହୋଇଯାଇଥାଏ ଆଉ ଓ ଭୀମବାର ଭୀମ ଲିକୁଇଡ଼କୁ ମୁଁ ପ୍ରାୟତଃ ବ୍ୟବହାର କରେ ଉଁ ବାସନ ମାଜିବାରେ ଆଉ